ହଁ ବର୍ତ୍ତମାନ ମୋ ପାଖରେ ଏଲପିଜିର ସଂଯୋଗ ଅଛି ପୂର୍ବରୁ ଆମେ କାଠ ଚୁଲି ବ୍ୟବହାର କରୁ ଯେଉଁଥିରେ କି ଆମ୍ ଆମେ ବିଭିନ୍ନ ପ୍ରକାର ଶ୍ୱାସ ଜନିତ ରୋଗରେ ପୀଡ଼ିତ ହେଉ ଏବଂ ଧୂଆଁ ବାଜି ଆମକୁ ଧୂଆଁ ଓ ନିଆଁ ବାଜି ଆମକୁ ଗରମ ବି ଲାଗିଥାଏ ଓ ଖାଦ୍ୟ ବି ରୋଷେଇ ହେବାକୁ ଡେରି ହୁଏ ତ ଏହିସବୁ ଅସୁବିଧାରେ ଆମେ ଆଗରୁ ସମ୍ମୁଖୀନ ହେଉଥିଲୁ ଏବେ ଏଲ୍ ପି ଜି ଆସିବା ଦ୍ୱାରା ଏହିସବୁ ଅସୁବିଧା ଆମର ହେଉ ନାହିଁ